ମୋର ପ୍ରିୟ ହେଲା ଚିକେନ ବିରିୟାନୀକୁ ଚିକେନ ତରକାରୀ ସେଇଟା ହେଇଥିଲା ଆଉ ମୋର କିଛି ଦୁଶିବ ନାହିଁ ଆଉ କିଛି ବି ରୁଚିବ ନାହିଁ ତା ପାଖରେ ଯେଉଁ ଜିନିଷ ଥିଲେ ବି ସେଇଟା ପାଇଁ ଚିକେନ ତରକାରୀଟା ମୋର ଟିକେ ଅଧିକ ପ୍ରିୟ ଆଉ ସେଦିନ ଯଦି ଚିକେନ ହେଇଥିବ ମୁଇଁ କୁଆଡ଼େ ଯିବିନି ଘରେ କେବଳ ଥିବି କେତେ ଶୀଘ୍ର ହବ କେତେ ଶୀଘ୍ର ଖାଇବି ଏ ଆଉ ତା ଘରଲୋକ ବି ଚିକେନ ଖାଇବା ପାଇଁ ବେଶୀ ବେଶୀ ଭଲ ପାଆନ୍ତି ସେମାନଙ୍କୁ ବି ପ୍ରିୟ କିନ୍ତୁ ମୁଁ ଟିକେ ଅଧିକ ପ୍ରିୟ ସେମାନଙ୍କଠାରୁ ମୁଁ କେତେ ଶୀଘ୍ର ହେଇଗଲେ ତାଙ୍କଠାରୁ ବି ଅଧିକ ଦୁଇ ଖଣ୍ଡ ଅଧିକ ନେଇକି ମୁଁ ଖାଇଦିଏ